ଆଜ୍ଞା ମୁଁ ଟିକେ ମେଡ଼ିକାଲରେ ଟିକେ ଏଇନେ ଛୁଟିରେ ଅଛି ଛୁଟିରେ ଅଛି ଆମ ମେଡ଼ିକାଲକୁ ଏଇନା ସବୁ ବହୁତ ଡକ୍ଟର ଆସୁଛନ୍ତି ଆଉ ବହୁତ ସୁବିଧା ଅଛି ଆମର ହେଉଛି ସବୁ ସୁବିଧା ଅଛି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ର ସୁବିଧା ଆମର ବହୁତ ଡକ୍ଟର ଆସୁଛନ୍ତି ବହୁତ ଟେଷ୍ଟ ଫେଷ୍ଟ ହେଉଛି ବାହାରୁ ବହୁତ ଲୋକ ଆସୁଛନ୍ତି ଆଉ କ'ଣ କହିଲେ ଆମର ବହୁତ ଆଡ଼ୁ ଡକ୍ଟର ଆସୁଛନ୍ତି ସବୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ସୁବିଧା ଅଛି ସବୁ

ହେଲୋ ବହୁ ବହୁ ସୁବିଧା ହୋଇଗଲାଣି ମେଡ଼ିକାଲ ସବୁ ଟେଷ୍ଟ ଫେଷ୍ଟ ସବୁ ଠିକ୍ ଅଛି ସବୁ ଆଉ ଏଇନା ଅସୁବିଧା ଆଉ କିଛି ନାଇଁ

ଆମର ଛୁଟିରେ ଅଛୁ ଏଇନା ଏଇନେ ଛୁଟିରେ ଅଛି ଆପଣ

ମୁଁ ଏନା ଅଛି ମାସେଟେ ଛୁଟି ଏଇନା ମାସେରେ ମାସେ ଛୁଟିରେ ଅଛି ଏଇନା କ'ଣ କହିଲେ ହଁ ବହୁତ ଡକ୍ଟର ଅଛନ୍ତି ହୁଁ ଡକ୍ଚର ଅଛନ୍ତି ଡକ୍ଚର ଅଛନ୍ତି ଆପଣ ଆପଣ ଆସନ୍ତୁ ସବୁ ସୁବିଧା କରାହେବ ହେଲା ପଇସା ଆପଣ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ କଟୁଛି ଏ କରୁଛି ଆଉ ଆପଣ ଡକ୍ଚର ସବୁ ବହୁତ ଡକ୍ଚର ଆସୁଛନ୍ତି ମୁଁ ଏଇନା ଏବେ ହଁ ମେଡିକାଲ୍ ଟେଷ୍ଟ ପାଇଁ ଅଛି ଆପଣ କାର୍ଡ଼ରେ ବି ଟେଷ୍ଟ କରି ଟେଷ୍ଟ ବି କାର୍ଡ଼ରେ କରିପାରିବେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ବି ଟେଷ୍ଟ କରିପାରିବେ ହଁ ଅଛି ସବୁ ଟେଷ୍ଟ ବାହାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ସବୁ ଟେଷ୍ଟ ହୋଇପାରିବ ହେଲା ବାହାରୁ ଆମର ଟେଷ୍ଟ ହୋଇପାରିବ ସ୍ୱାସ୍ଥ୍ୟ କାର୍ଡ଼ରେ ବହୁ ସୁବିଧା ହୋଇଗଲାଣି ଗଭରମେଣ୍ଟ ବହୁତ ସୁବିଧା କରିଦେଲାଣି ହଁ ଆସନ୍ତୁ ଆସନ୍ତୁ ବହୁ ଆପଣଙ୍କ ପାଇଁ ବହୁତ ସୁବିଧା ହୋଇଯିବ ହେଲେ କାର୍ଡ଼ ଫାର୍ଡ଼ ଅଛି ବହୁତ ସୁବିଧା ଆପଣଙ୍କର ହୋଇଯିବ ମେଡି଼କାଲ୍ ଆସିବା ପାଇଁ ବହୁ ସୁବିଧା ଅଛି ଆପଣଙ୍କର କାର୍ଡ଼ ଫାର୍ଡ଼ର ଟେନସନ୍ ନେବେନି ସବୁ କାର୍ଡ଼ ଫାର୍ଡ଼ ପାଇଁ ସବୁ ସୁବିଧା ଆପଣଙ୍କର ଅଛି ହଁ ଆସନ୍ତୁ ଓହ ଆସନ୍ତୁ